ଛଅ ମାସ୍ ବର୍ଷେ ଆଗରୁ ଗୁଟେ ବେଗ୍ଟେ ଆଣିଥିଲି ଆମର୍ ଚିକୁର୍ ଲାଗି ଆର୍ ବବୁର୍ ଲାଗି ଯେନ୍ତା କି ଦିଲ୍ଲୀ ରୁ ଆଣିଲା ପରେ ଦେଖଲି ଯେ ସେ ବୁଗ ଏ ବେଗ୍ ଟା ବହୁତ୍ ଖରାପ୍ ଥିଲା ତା'ର୍ ସ୍କୁଲ୍ ବେଗ୍ଟା ଆଉ ସେ ଆଉ କିଛି ଭଲ୍ ନା ଥାଏ ବହୁତ୍ ତା'ର୍ ମାନେ ସେ ରେଟ୍ ବୋଲି ନେଲା ଆଉ ବହୁତ୍ ଖରାପ୍ ବି ବେଗ୍ଟେ ସେଟା ଦେଇଥିଲା ଏନ୍ତା କି ମୁଇଁ ଗଲି ଆର୍ ଫେରେଇ ଗଲି ବୋଲି ସେ ଦୁକାନ୍ ବାଲା ନାବାର୍ ଲାଗି ମନା କର୍ନେଲା ବୋଲେ ବହୁତ୍ ଖରାପ୍ ଲାଗ୍ଲା ବହୁତ୍ ସେ ସ୍କୁଲ୍ ବେଗ୍ଟା ବହୁତ୍ ଶୌକ୍ରେ ଘିନି ଯାଇଥିଲି ହେଲେ ବହୁତ୍ ଖରାପ୍ ନାଇଁ ନେଲା ସେ ଆର୍ ବହୁତ୍ ଖରାପ୍ ବାହାର୍ଲା ସେ ବେଗ୍ଟା ବହୁତ୍ ଖରାପ୍ ଲାଗ୍ଲା ମୋତେ ଆଉ ଛୁଆମାନଙ୍କର୍ ବେଗ୍ଟା ଏନ୍ତା ପେହେଲେ ବହୁତ୍ ଭଲ୍ ନାଇଁ ଲାଗି ଖରାପ୍ ଲାଗ୍ସି